ମୋ ପାଖରେ ଥିବା ପ୍ରଥମ ଫୋନ୍ର ନାମ ରେଡ଼ମି ଥିଲା ଯାହାକି ସ୍ମାର୍ଟଫୋନ୍ ଥିଲା ସେହି ସମୟରେ ସ୍ମାର୍ଟଫୋନ୍ରେ ଏତେ ପରିମାଣର ଟେକ୍ନୋଲୋଜି ଅପଡ଼େଟ୍ ହୋଇନଥିଲା ବର୍ତ୍ତମାନ ଧୀରେ ଧୀରେ ସେଇ ପରିବର୍ତ୍ତନ ଆସିବାରେ ଲାଗିଛି ନୂଆ ନୂଆ ଆପ୍ ଗୁଡ଼ିକ ପରିବର୍ତ୍ତନ ହେବାରେ ଲାଗିଛି ଯାହାକି ଆମର ଦରକାରୀ ହୋଇଥାଏ ପିଲାମାନଙ୍କ ମନୋରଞ୍ଜନ ପାଇଁ ମଧ୍ୟ ସ୍ମାର୍ଟଫୋନ୍ର ଟେକ୍ନୋଲୋଜିରେ ନୂତନ ନୂତନ ଗେମ୍ ଉଦ୍ଭାବନ ହୋଇଛି ଯାହାକି ପିଲାମାନଙ୍କୁ ମନୋରଞ୍ଜନ ପାଇଁ କରିଥାଏ ଓ ବଡ଼ ଲୋକମାନେ ମଧ୍ୟ ଏହି ଫୋନ୍ ଦ୍ୱାରା କାର୍ଯ୍ୟ କରିପାରନ୍ତି ଯେପରିକି ଚାକିରିବାଲା ଲୋକମାନେ ଫୋନ୍ ମାଧ୍ୟମରେ ଆଜିକାଲି ସବୁ ନ୍ୟୁଜ୍ ଅପଡ଼େଟ୍ ହୋଇଥାନ୍ତି ଜଳବାୟୁ ପରିବର୍ତ୍ତନ ଦୁର୍ଘଟଣାଗ୍ରସ୍ତ କିମ୍ବା କୌଣସି ନ୍ୟୁଜ୍ ମଧ୍ୟ ସ୍ମାର୍ଟଫୋନ୍ ଦ୍ୱାରା ସହାୟକ ହେଇପାରନ୍ତି ଯାହାଦ୍ୱାରା ଟେକ୍ନୋଲୋଜି ଫୋର୍ ଜି ଥିଲା ବର୍ତ୍ତମାନ ଫାଇଭ୍ ଲଞ୍ଚ୍ ହେଇ ଦ୍ୱାରା ନେଟୱାର୍କର ପ୍ରୋବ୍ଲେମ୍ ଆଉ ସେତେ ହେଉନାହିଁ